ହ୍ୟାଲୋ ନମସ୍କାର ନମସ୍କାର ହ ହଁ ଫଟୋ ଷ୍ଟୁଡ଼ିଓବାଲା ହଁ ସବୁ କରୁଛୁ ଆମେ ରେଟ୍ ହେଲା ଆଜ୍ଞା ଆପଣ ଆମେ ତମେ ଯେମିତି କହିବ ସେ ଧରିକିରି ସିଆଡ଼େ ସାତଶହ ଅଠଶହ ଏମିତି ଅଛି ଆଉ ସ ସବୁ ସବୁ ସବୁ ସବୁ ହଁ ହଁ ଆଚ୍ଛା ସେଇ ତ ଆପଣ ଆମେ ଷ୍ଟୁଡ଼ିଓବାଲା ଦେଖିକିରି ଆମେ ତମେ ଲୋକ ସେଟିଂ କରନ୍ତି ସେଠି ଦେଖିବେ ଚାଲିଛି ଆମେ ସେଠି ଇଏ କାମ ଇଏ କରିବୁ ଆଉ ହୁଁ ହୁଁ

ହଉ ଠିକ୍ ଅଛି ଆମେ ତୁମେ କେବେ କହିବ ଆମେ ସେଠି ଯାଇକିରି ଦେଖ ଦେଖିବୁ ସେୟା ହିଁ କ କରିବୁ ଆଉ କ'ଣ ତୁମେ ଦେଖିବ ଫଟୋ ଷ୍ଟୁଡ଼ିଓ ଉଠଉଛି କ'ଣ ହେଉଛି କି କିମ ରେଟ୍ ଇଏ ହେଉଛି ସେଇଟା ଆଜ୍ଞା ଦୁଇ ଦୁଇ ହଜାର ହଜାର ଏମିତି ଆଉ ପାସପୋର୍ଟ ଯା ଚା ଚାରିଶହ ଆଉ ଚାଳିଶି ଚାଳିଶି ହୁଁ ଏଇଟା ଆଠୁଟା

ହଉ ଠିକ୍ ଅଛି ହଁ ହଉ ଠିକ୍ ଅଛି ହଁ ହଁ ହୁଁ ହଉ ଠିକ୍ ଅଛି